ମୁଁ ମାଛ ଧରା ଯେତେବେଳେ ଶିଖିଲି ଆମ ମାଛ ସବୁବେଳେ ଇଲିଶି ଓ ଇଲିଶି କେରାଣ୍ଡି ଅଧିକ ଆମର ଜାଲରେ ପଡ଼ିଥାଏ ଏବେ ସବୁଠାରୁ ଅଧିକ ପଇସା ହେଲା ଇଲିଶି ମାଛ ଆମେ ସେ ମାଛକୁ ନେଇ ଫିଷ୍ଟ କରି ଖାଇଥାଉ ଓ ଆମେ ସବୁବେଳେ ଅଧିକ ମାଛ କେରାଣ୍ଡି ଓ ଛୋଟ ଛୋଟ ମାଛ ପଡ଼ିଥାଏ ଓ ଇଲିଶ ଇଲିଶି ଓ ଇଲିଶି କେରାଣ୍ଡୀ ମାଛ ଆମର ସବୁଠାରୁ ଫେବରେଟ୍ ମାଛ ଆମେ ସେ ମାଛକୁ ନେଇ ଫିଷ୍ଟ କରିଥାଉ ଓ ନହେଲେ ଆମେ ସେ ମାଛକୁ ଗାଁରେ ନେଇ ବିକିଥାଉ ବିକିଲେ ସେ ମାଛ ସବୁଠାରୁ ପଇସା ନହେଲେ ତାକୁ ଆମେ ଶୁଖେଇ ବର୍ଷ ବର୍ଷ ମାସ ମାସ ଶୁଖେଇ ବର୍ଷ ବର୍ଷ ମାସ ମାସ ଶୁଖେଇ ଆମେ ତାକୁ ଶୁଖୁଆ ମଧ୍ୟ କରିଥାଉ ଶୁଖୁଆ କରି ମଧ୍ୟ ବିକିଥାଉ ସେ ମାଛକୁ ଆମେ ଯଦି ସେ ମାଛକୁ କେତେବେଳେ ବନ୍ଧରୁ ଧରିଥାଉ ନହେଲେ କେତେବେଳେ ଆମେ ନାଳରୁ ଧରିଥାଉ ନହେଲେ ବନ୍ଧ ଶୁଖିଲେ ସେ ମାଛକୁ ଆମେ ଧରିଥାଉ କେରଣା ମାଛ ତ ସବୁ ଜାଗାରେ ମିଳିଯାଏ ମାତ୍ର ଇଲିଶି ମାଛ ରୋହୀ ଓ ଭାକୁର ଏ ମାଛ ସବୁ ଜାଗାରେ ମିଳିଥାଏ ଆମେ ଇଲିଶି ମାଛ ସବୁଠାରୁ ସବୁ ଜାଗାରେ ନମିଳିଥାଏ ସେଥିପାଇଁ ଆମେ କେରାଣ୍ଡୀ ମାଛ ବିକୁଥାଉ ରୋହୀ ଭାକୁର ମଧ୍ୟ ବହୁତ ଦାମ୍ର ମାଛ ହୋଇଥାଏ ଓ ଭାକୁର ସବୁଠାରୁ ବଡ଼ ମାଛ ହୋଇଥାଏ